ପୋଷାକ ଧୋଇବା ପାଇଁ ଫାଷ୍ଟ୍ ପାଣି ନେଇ ସର୍ଫ ପକଉ ସର୍ଫରେ ଫେଣ କରୁ ଫେଣ କରିସାରିଲା ପରେ ଲୁଗା ଦେଉ ଲୁଗା ଦେଇ ସାରିଲା ପରେ ଲୁଗାକେ ପିଟିକି କାଚୁ କାଚି ସାରିଲା ପରେ ଧଉ ପାଣିରେ ପାଣିରେ ଥରେ ଧୋଇ ସାରିଲା ପରେ ଆଉ ଥରେ ଫେର୍ ପାଣିରେ ଧୋଇ ଦେଉ ଆଉ ତାଙ୍କୁ ସେ ଲୁଗାକୁ ମାନେ ଖରାରେ ଶୁଖାଇ ଶୁଖାଇ ବିଭିନ୍ନ ପ୍ରକାରରେ ଶୁଖାଇ ତାକୁ ଆଣିକି ଘରେ ଭଲସେ ଚଉତିକି ରଖିଦଉ ଓ ସେ ପାଣିକୁ ନଷ୍ଟ ନକରି ମଇଲା ପାଣିକୁ ବଗିଚାରେ ଦେଇଦଉ ପାଣିକୁ ନଷ୍ଟ ନକରି ବଗିଚାରେ ଦେଇଦଉ